ହ୍ୟାଲୋ ଜଗନ୍ନାଥ ରେଷ୍ଟୁରାଣ୍ଟ କହୁଥିଲେ କି ଆଜ୍ଞା ମୁଁ ପ୍ରିୟବ୍ରତ ସାହୁ କହୁଥିଲି ଆଜ୍ଞା ମୋର ତିନୋଟି ଅର୍ଡ଼ର ଥିଲା ପନିର ସୁପ୍ ଥିଲା ଚିକେନ ସୁପ୍ ଥିଲା ଭେଜ୍ ସୁପ୍ ଥିଲା ଆଜ୍ଞା ମୋର ପାର୍ସଲ୍ ଟା ମୋ ପାଖକୁ ଆସିବା ଭିତରେ ଥଣ୍ଡା ହୋଇଯାଉ ଅଛି କେମିତି ଫଳରେ ମୁଁ ଭଲରେ ପାଇପାରିବି ତାକୁ ସୁବିଧାରେ ପାଇପାରିବି ଆଉ ଥଣ୍ଡା ମୋର ନ ରହିବ ସେ ବ୍ୟବସ୍ଥା ବ୍ୟବସ୍ଥା ମୋତେ କରିକି ଦିଅନ୍ତୁ ଆଜ୍ଞା ଆମେ ସାଙ୍ଗସାଥି ଆସିଥିଲୁ ଟିକେ ବୁଲିବା ପାଇଁ ଯାହାକି ଫଳରେ ଘଣ୍ଟେ ଲେଟ୍ ହେଲେ ବି ମୋ ପାଖକୁ ପାର୍ସଲ୍ ଆସିଲେ ଚଳିବ ଯାହାକି ଫଳରେ ମୁଁ ତାକୁ ପିଇପାରିବି ଆଉ ମୋତେ ଭଲ ଲାଗିବ ଆସିଲାବେଳେ ମୋ ପାଖକୁ ଜିନିଷ ଥଣ୍ଡା ହୋଇଯାଉଅଛି ଯାହାକି ଫଳରେ ମୁଁ ୟାକୁ ପିଇବାପାଇଁ ମୋତେ ଭଲ ଲାଗୁନାହିଁ ଯାହାକି ମୁଁ ଚାହୁଁଛି ୟାକୁ ଯେମିତି ଆପଣ ମାନେ ଭଲ ଭାବରେ ପ୍ୟାକିଂ କରି ଦିଅନ୍ତୁ ଆଉ ମୁଁ ତାକୁ ପିଇ ପାରିବି ଭଲ ଭାବରେ ଏଥିପାଇଁ ଯଦି ଆପଣ ଚାହୁଁଛନ୍ତି ଅଧିକ ପଇସା ନେବାପାଇଁ ଚାହୁଁଛନ୍ତି ମୁଁ ୟାକୁ ପଇସା ଦେଇପାରିବି ଆଉ ଆପଣଙ୍କୁ ଯଦି ଏକ୍ସଟ୍ରା ଚାର୍ଜ ଦେବାପାଇଁ ଚାହୁଁଛନ୍ତି ତା'ହେଲେ ମୁଁ ୟାକୁ ଦେଇପାରିବି ଆପଣ ତାକୁ ଭଲ ଭାବେ ପ୍ୟାକିଂ କରି ମୋ ପାଖକୁ ପଠାଇ ପାରନ୍ତୁ ଏଥିପାଇଁ ଯଦି ଆପଣ ମୋ କତିକି ପଠାଇବେ ଆପଣଙ୍କ ପାଖରେ ଚିରଉପକୃତ ହେବି ଆଜ୍ଞା ମୋତେ ଭଲ ଲାଗିବ